ଓଡ଼ିଆ ଭାଷା ସବୁ ସବୁଠୁ ସରଳ ଆମର ଦେଶ ଭିତରେ ଯେତେ ଗୁଡ଼ାଏ ଭାଷା ଅଛି ସବୁଠୁ ସରଳ ସହଜ ହେଉଛି ଓଡ଼ିଆ ଭାଷା ଓଡ଼ିଆ ଭାଷା ଯେ କୌଣସି ଭାଷା ଭାଷୀ ଲୋକ ତୁରନ୍ତ ଶିଖିପାରିବେ ଓଡ଼ିଆ ଭାଷା ଏତେ ସହଜ ଯେ କୌଣସି ବି ଆମର ଓଡ଼ିଶା ରାଜ୍ୟରେ ରହିବେ ସେ ତୁରନ୍ତ ଶିଖିଯାଆନ୍ତି ବା ଆମ ଓଡ଼ିଶା ରାଜ୍ୟର କୌଣସି ରାଜ୍ୟ ରାଜ୍ୟରେ ରହିଲେ ସେମାନେ ସେମାନଙ୍କର ଭାଷା ଏତେ କଠିନ ହୋଇଥାଏ ଯେ ସେ ଭାଷା ଶିଖିବାଟା ବି ଲେଟ୍ କଠିନ ହୋଇଥାଏ କିନ୍ତୁ ଆମର ଓଡ଼ିଆ ଭାଷା ଏତେ ସହଜ ସରଳ ସୁନ୍ଦର ତ ଯେକୌଣସି ଲୋକ ବି ଶିଖିପାରିବେ ଏବଂ ଓଡ଼ିଆ ଭାଷା ଆମର ଏତେ ଶିଖିବାଟା ବହୁତ ସୁନ୍ଦର କହିବାଟା ବି ସୁନ୍ଦର ଲେଖିବା ବି ସୁନ୍ଦର ଏବଂ ଓଡ଼ିଆ ଭାଷାର ସରଳ ଆମକୁ ବହୁତ ଭଲ ଲାଗେ ଯେ କୌଣସି ଲୋକ ଓଡ଼ିଆ ଭାଷାକୁ ବହୁତ ପସନ୍ଦ କରନ୍ତି ଏବଂ ଆମେ ବାହାର ଦେଶକୁ ଗଲେ ବି ଓଡ଼ିଶା ଭାଷା ଓଡ଼ିଶା ନେପାଳ ଯାଆନ୍ତୁ ଯେ କୌଣସି ଦେଶକୁ ଗଲେ ବି ଓଡ଼ିଶା ଓଡ଼ିଆ ଭାଷା ତୁରନ୍ତ ଶିଖିଯାଆନ୍ତି ତେଣୁ ଓଡ଼ିଆ ଭାଷାର ଶିଖିବା ଏବଂ ବହୁତ ସରଳ